ଆଜିର ଭାରତରେ ବା ଆମ ଏ ଦେଶରେ ଅନେକ ଦୁର୍ନୀତି ଘଟିବାରେ ଲାଗିଛି ଅର୍ଥନୈତିକ କ୍ଷେତ୍ରରେ ହଉ କିମ୍ବା ବା ରାଜନୈତିକ କ୍ଷେତ୍ରରେ ହଉ ବା ସାମାଜିକ କ୍ଷେତ୍ରରେ ପ୍ରତ୍ୟେକ କ୍ଷେତ୍ରରେ ଲୋକମାନେ ଅସୁରକ୍ଷିତ ଅଛନ୍ତି କେହି ମଧ୍ୟ ସୁରକ୍ଷିତ ନାହାନ୍ତି ଆମ ଦେଶରେ ଶାନ୍ତି ଶାନ୍ତିରେ କେହି ଜୀବନ ଯାପନ କରିପାରୁନାହାନ୍ତି ସୁଖ ସଂସାର କରିପାରୁନାହାନ୍ତି ଆଜିକାଲି ଘରୁ ବାହାରକୁ ବାହାରିବା ପାଇଁ ଲୋକମାନେ ଡରୁଛନ୍ତି କାରଣ ଆଜିକାଲି ଆମ ଦେଶରେ ଦୁର୍ନୀତିର ମାତ୍ରା ବଢ଼ିବାରେ ଲାଗିଲାଣି ଅପରାଧ ବଢ଼ିବାରେ ଲାଗିଛି କିନ୍ତୁ ଆମ ସରକାରଙ୍କର ଆଇନ ବ୍ୟବସ୍ଥା ସଠିକ୍ ନଥିବାରୁ ଲୋକମାନେ ଅପରାଧ କରି ମଧ୍ୟ ନିର୍ଦ୍ଦେଶ ଭାବରେ ଖୋଲା ଆକାଶରେ ଅପରାଧୀ ବୁଲି ପାରୁଛନ୍ତି ଯଦି ଆମର ସରକାର ଆଇନ ବ୍ୟବସ୍ଥାକୁ କଡ଼ାକଡ଼ି କରନ୍ତେ ତା'ହେଲେ ଲୋକମାନେ ଅପରାଧ କରି ଦୁର୍ନୀତି କରି ଏମିତି ବାହାରେ ବୁଲି ନପାରନ୍ତେ ଆଜିକାଲି ଆମ ଦେଶରେ ଲୋକମାନେ ଆଉ କେହି କାହାକୁ ଡରୁନାହାନ୍ତି ଧର୍ମ ଧର୍ମକୁ ନେଇ ଜାତି ଜାତିକୁ ନେଇ ଭାଇ ଭାଇ ମଧ୍ୟରେ ପ୍ରତିଦିନ କଳହ ଲାଗି ରହିଛି ମାଡ଼ ଗାଳି ଲାଗି ରହିଛି ତ ପୁଣି କେତେବେଳେ ଅପହରଣ କରାଯାଉଛି ନାରୀମାନେ ସୁରକ୍ଷିତ ନାହାନ୍ତି ନାରୀମାନଙ୍କୁ ପରାଣ କରିନି ବଳାତ୍କାର କରାଯାଉଛି ଏମିତି ବହୁତ କିଛି ଦୁର୍ନୀତି ଘଟୁଛି ଡରି ଚୋରି ଡକାୟତି ସମସ୍ତ ଘଟଣା ଆମ ଦେଶରୁ ଘଟୁଛି ଏସବୁକୁ ସମାଧାନ କରିବାକୁ ହେଲେ ପ୍ରଥମେ ଆମ ସରକାର ଆମ ଆଇନକୁ ଶୃଙ୍ଖଳ କରିବାକୁ ହେବ ଏବଂ ସମସ୍ତ ଜନସାଧାରଣ କେମିତି ଆଇନକୁ ମାନି ଚଳିବେ ସେଥିପ୍ରତି ଧ୍ୟାନ ଦେବାକୁ ପଡ଼ିବ ଆଜିକାଲି ସବଳ ଉପରେ ଦୁର୍ବଳର ଅତ୍ୟାଚାର ଚାଲିଛି ବଡ଼ ବଡ଼ ରାଜନେତା ମାନ ଗରିବ ଲୋକଙ୍କ ସହ ଅନ୍ୟାୟ ଅବିଚାର କରୁଛନ୍ତି ଏବଂ ଲୋକମାନଙ୍କଠୁ ଠକି ନେଇ ଲୋକମାନଙ୍କୁ ରାଜ ରାସ୍ତାରେ ଫୋପାଡ଼ି ଦଉଛନ୍ତି ପୁଣି ଆମ ଜନସାଧାରଣ ମଧ୍ୟ କମ୍ ନୁହନ୍ତି ସେମାନେ ନିଜ ବୃଦ୍ଧ ପିତାମାତାଙ୍କୁ ଘରେ ରଖୁନାହାନ୍ତି ସେମାନଙ୍କୁ ବୃଦ୍ଧାଶ୍ରମ ପଠେଇ ଦଉଛନ୍ତି କିମ୍ବା ରାସ୍ତା କଡ଼କୁ ଠେଲି ଦଉଛନ୍ତି ଯାହାଫଳରେ ବୃଦ୍ଧ ଲୋକ ମଧ୍ୟ ସୁରକ୍ଷିତ ନାହାନ୍ତି ସେମାନେ ରାସ୍ତା କଡ଼ରେ ବସି ଭିକ ମାଗୁଛନ୍ତି ଏଥିପାଇଁ ଆମ ସରକାର କେତେକ ଆଇନ କରିବା ଉଚିତ୍ ସମସ୍ତ ପୁଅ ଝିଅଙ୍କୁ ବାଧ୍ୟ କରି ଦେବା ଉଚିତ୍ ଯେ ସେ ତାଙ୍କ ବାପା ମାଆଙ୍କୁ ନିଜ ଘରେ ନିଜ ପାଖରେ ରଖିବା ବାଧ୍ୟତାମୂଳକ କରିବା ଆବଶ୍ୟକ